ଆମେ ଓଡ଼ିଶାରେ ରହିଥାଉ ଆଉ ଓଡ଼ିଶାର ଭାଷା ବା ଭାରତର ଭାଷା ହୋଇଥାଏ ଓଡ଼ିଆ ଭାଷା ଆମେ ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ୱ ଦେଇଥାଉ ଓଡ଼ିଆ ଭାଷା ହିଁ ଆମର ଭାରତୀୟ ଭାଷା ରହିଥାଏ ଏବଂ ଓଡ଼ିଆ ଦ୍ୱାରା ଓଡ଼ିଆରେ ହିଁ ଆମେ କଥାବାର୍ତ୍ତା କରିଥାଉ ଏବଂ ବ୍ୟାକରଣରୁ ବ୍ୟାକରଣ ବି ରହିଥାଉ ଓଡ଼ିଆର ଅନେକ ଭାବରେ ଏବଂ ଉଚ୍ଚାରଣ ମଧ୍ୟ ଓଡ଼ିଆର ଅନେକ ସ୍ପଷ୍ଟ ବା ଶବ୍ଦ ରହିଥାଏ ଏବଂ ଓଡ଼ିଆ ଭାଷା ଆମକୁ ଅଧିକ ସହଜ ବି ଏବଂ ଆମର ଆମର ଭାରତବାସୀମାନଙ୍କର ମାତୃଭାଷା ହୋଇଥାଏ ଆଉ ଆମେ ପ୍ରଥମରେ ଓଡ଼ିଆ ଭାଷା ହିଁ ଆମେ ଶିଖିଥାଉ ଏବଂ ଓଡ଼ିଆ ଭାଷାରେ ହିଁ କଥୋପକଥନ କରିଥାଉ ଏବଂ ଏହା ଗୋଟେ ଆମର ମାତୃଭାଷା ଯାହାକି ଭାରତର ରହିଥାଏ ଏବଂ ଏହା ଦ୍ୱାରା ଅନେକ ବିଷୟ ଆମେ ବୁଝିକି କହିବି